ଆମ ଅଞ୍ଚଳରେ ଗଉଡ଼ ସମ୍ପ୍ରଦାୟର ଲୋକ ଅଧିକ ବସବାସ କରନ୍ତି ସେମାନଙ୍କର ମୁଖ୍ୟ ଜୀବିକା ହେଲା ଗୋ ପାଳନ ବା କ୍ଷୀର ବ୍ୟବସାୟ ତା ସତ୍ତ୍ବେ ଚାଷବାସ କାମ ମଧ୍ୟ କରିଥାନ୍ତି ଏହା ମଧ୍ୟରେ ତାଙ୍କର ଜୀବିକା ନିର୍ବାହ କରନ୍ତି ତାଙ୍କର ଏକ ପୁରାତନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଅଛି ତାହା ହେଉଛି ଲଉଡ଼ି ଖେଳ ବା ବାଡ଼ି ଖେଳ ଏହା ଏକ ତାଙ୍କର ବଡ଼ ପରମ୍ପରା ଅଟେ ଏହି ପରମ୍ପରା ଟି କୁ ବିଗତ ଦିନରୁ ଅତି ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି ଏହି ପର୍ବଟିକୁ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ତିଥିରେ ପାଳନ କରିଥାନ୍ତି ଏହା ଆମ ଅଞ୍ଚଳ ପାଇଁ ଏକ ଐତିହାସିକ ବିଷୟ ଅଟେ କିନ୍ତୁ ଯୁଗ ପରିବର୍ତ୍ତନ ହେବା ସହିତ ସେମାନଙ୍କର ଏହି ପର୍ବ ଟି ଦିନକୁ ଦିନ ମଳିନ ପଡ଼ିଯାଉଛି ଯଦି ଗୋପାଳ ସମାଜ ଏବଂ ପ୍ରତି ଯୁବ ପିଢୀ ଏକ ହୋଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗକୁ ବଢେଇବାକୁ ସାହାଯ୍ୟ କରିବେ ତାହେଲେ ଏହା ଆଗକୁ ମଧ୍ୟ ବହୁତ ଆଡ଼ମ୍ବର ସହକାରେ ପାଳନ ହୋଇପାରିବ